ହ୍ୟାଲୋ ସ୍ଵାଗତ ରେଷ୍ଟୁରାଣ୍ଟ ମୁଁ ସୁରେନ୍ ବେହେରା କହୁଛି ଦୟା ରୁ ମୋତେ ଆଜି ବାରଟା ସୁଦ୍ଧା କୋଡ଼ିଏଟା ମିଲ୍ସ ଦେଇପାରିବ ତ ଏହି ମିଲ୍ସରେ ଭାତ ଡାଲି ତରକାରୀ ଖଟା ମାଂସ ଆମ ଘରେ ଫଙ୍କସନ୍ ଅଛି କାର୍ଯ୍ୟ ବ୍ୟବସ୍ଥା ଲାଗି ମୁଁ ଡେରିରେ ଫୋନ୍ କରିଛି ଅଳ୍ପ ସମୟ ଭିତରେ ଦେଇପାରିବ ତ ଖାଦ୍ୟ ରେଟ୍ କ'ଣ କ'ଣ ଅଛି ଭାତ ଡାଲି ତରକାରୀ ଖଟା ମାଂସ ପାଇଁ ପ୍ରାୟ ଖାଦ୍ୟ ମଗାସି ତୁମନୁ ମୁଁ ଆପଣଙ୍କ ଡେଲି କଷ୍ଟମର ଲାଗି କମ୍ କରନ୍ତୁ ଖାଦ୍ୟ ବାବଦରେ କ'ଣ କ'ଣ ଅଫର ଅଛି ମୁଁ ମଗାଇବି ଆଜ୍ଞା ବାରଟା ସୁଦ୍ଧା ଯେମିତି ହେଲେ ପଠାଇଦେବେ